ଆମର ଓଡ଼ିଶାରେ ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନେ ସମସ୍ତେ ମନୋରଞ୍ଜନ କରିବା ପାଇଁ ନାଚ ଗୀତ କରନ୍ତି ସେଇଥିରେ ବହୁତ ଲୋକମାନେ ଇନ୍ଭାଇଟ୍ରେ ଆସନ୍ତି ଦେଖିବା ପାଇଁ ମଜା ନେବା ପାଇଁ ଆସନ୍ତି ଆଉ ସେମାନେ ବହୁତ ଖୁସିରେ ସେଇଟାକୁ ଆକର୍ଷଣୀୟ ଭାବରେ ମନୋରଞ୍ଜନ କର